ହ୍ୟାଲୋ ସାର୍ ମୁଁ ପିଲାମାନଙ୍କ ପାଇଁ ପାଞ୍ଚଟା ବହି ମଗେଇଥିଲି ଏହି ବହି ଗୁଡ଼ିକର ପେପର କ୍ୱାଲିଟି ବହୁତ ଖରାପ ଏବଂ ଅକ୍ଷର ଗୁଡ଼ିକ ସ୍ୱଷ୍ଟ ଭାବେ ଦେଖା ଯାଉନାହିଁ ତେଣୁ ମୁଁ ସାର୍ ଆପଣଙ୍କୁ ବିନତି କରୁଛି ଏହିଭଳି ବହି ଦିଅନ୍ତୁ ନାହିଁ ଧନ୍ୟବାଦ ସାର୍ ରଖୁଛି